ଦୌଡ଼ିବାର ତ ବହୁତ କିଛି କାରଣ ଥାଏ ଯେମିତିକି କେହି ସକାଳୁ ମର୍ଣିଙ୍ଗ୍ ୱାର୍କ୍ରେ ଦୌଡ଼ନ୍ତି କାହିଁକିନା ହେଲ୍ଥ ଫିଟ୍ନେସ୍ ରହିବା ପାଇଁ ଏବଂ ଆକ୍ଟିଭ୍ ରହିବା ପାଇଁ ଆଉ ଅଣ୍ଟା ପିଣ୍ଠି କମର ଦରଜ ନ ହବା ପାଇଁ ତ ମୁଁ ଆର୍ମି ପାଇଁ ପ୍ରିପାରେସନ୍ କରୁଛି ସେଥିପାଇଁ ମୋର ଦୌଡ଼ିବା ବହୁତ ଆବଶ୍ୟକତା ଥାଏ ଏବଂ ଆର୍ମିରେ ଦୌଡ଼ିବା ହିଁ ବହୁତ ଇମ୍ପୋଟେଣ୍ଟ୍ ଥାଏ ସେଇୟା କରିବା ନିହାତି ଦରକାର ତ ବହୁତ ମାତ୍ରାରେ ମୁଁ ଦୌଡ଼ୁଛି ଆଉ ଏହା ବହୁତ ଲାଭଜନକ ଏବଂ ମୂଲ୍ୟବାନ୍ ଅଟେ ସେଥିପାଇଁ ଦୌଡ଼ିବା ବହୁତ ଇମ୍ପୋଟେଣ୍ଟ୍ ଥାଏ